ହଁ ମୁଁ ରୋଷେଇ କରି ଜାଣେ କିନ୍ତୁ ମୁଁ କୌଣସି ପ୍ରତିଯୋଗିତା ଓ ଶୋ'ରେ ଭାଗ ନେଇନାହିଁ ଏକ ଏହି ପଖାଳ ଦିବସରେ ମୁଁ ଏକ ଭିଡ଼ିଓ ପୋଷ୍ଟ କରିଥିଲି ୟୁଟ୍ୟୁବରେ ସେହି ଭିଡ଼ିଓରେ ମୁଁ ଦେଖେଇଥିଲି ଯେ ପଖାଳ ଦିବସରେ ମୁଁ ବହୁତ ଭଲ ରୋଷେଇ କରିପାରେ କି ରୋଷେଇରେ ମୁଁ ବହୁତ ଭଲ ମାଛ ଭାଜିପାରେ ମାଛ ଖାଇପାରେ ମାଛ କେମିତି ଭଜାଯାଏ ତାର ପ୍ରକ୍ରିୟା ଆଉ କ'ଣ କଣ ମସଲା ପଡ଼େ ଓ କେମିତି ଭାଜିବା ଲୋ ଫ୍ଲେମ୍ରେ କି ହାଇ ଫ୍ଲେମ୍ରେ ଭାଜିବା ସେହି ପ୍ରକାର ସବୁ ଭିଡ଼ିଓ ମୁଁ ଅପଲୋଡ଼ କରିଥିଲି ମୋ ୟୁଟ୍ୟୁବ ଚ୍ୟାନେଲରେ ମୁଁ ପଖାଳ ଦିବସ ଦ୍ୱାରା ପଖାଳ ଦିବସରେ ମୋ ମା ବଡ଼ିଚୁରା ଶାଗ ଭଜା ଇତ୍ୟାଦି ସବୁ କରିଦେଇଥିଲେ ଆଉ ମୁଁ କେବଳ ମାଛ ଭଜା ଖାଇ ବା ତିଆରି କରିଥିବା ଭିଡ଼ିଓ ୟୁଟ୍ୟୁବରେ ମୋର ଅପଲୋଡ଼ କରିଥିଲି ମୋର ଚ୍ୟାନେଲରେ ବହୁତ ବହୁତ ଭଲ ଭିଡ଼ିଓ ପକାଇଥାଏ କୁକିଂ ବିଷୟରେ କୁକିଂ ଖାଦ୍ୟ ତିଆରି କରିପାରେ କିଛି କିଛି ଜିନିଷ ମଧ୍ୟ ଭଲ ବି ତିଆରି କରିପାରେ କିନ୍ତୁ ମୁଖ୍ୟତଃ ମାଛ ଭଜା ମୁଁ ବହୁତ ଭଲ ତିଆରି କରିପାରେ ସେହି ଲାଗି ମୁଁ ଭିଡ଼ିଓ ପୋଷ୍ଟ କରିଥିଲି ଓ ମୁଁ କୌଣସି ପ୍ରତିଯୋଗିତା ଓ ଶୋ'ରେ ଭାଗ ନେଇନାହିଁ ଖାଲି ମୋର ନିତିଦିନ ଖାଦ୍ୟ ଚାଲିଚଳନ ଓ ଇତ୍ୟାଦି ଭିଡ଼ିଓ ମୁଁ ୟୁଟ୍ୟୁବରେ ପୋଷ୍ଟ କରିଥାଏ ଯେଉଁ ଖାଦ୍ୟ ତିଆରି କରିବା ଦ୍ୱାରା ମୋର ନିଜର ଅଭିଜ୍ଞତା ଖାଦ୍ୟ ଉପରେ ବଢ଼ିଥାଏ ଓ ମାଙ୍କୁ ମଧ୍ୟ ମୁଁ ସାହାଯ୍ୟ କରିଥାଏ ମା ମୋତେ କହିଦିଅନ୍ତି ଏହି ଖାଦ୍ୟ ତୁ ତିଆରି କର ମୁଁ ଖାଇବି ବା ମୁଁ ମା'ଙ୍କୁ ମଧ୍ୟ ସାହାଯ୍ୟ କରିଥାଏ ଏହାଦ୍ୱାରା ମୁଁ ଭିଡ଼ିଓ ପୋଷ୍ଟ କରିବା ଦ୍ୱାରା ୟୁଟ୍ୟୁବରୁ ମଧ୍ୟ ମୋତେ କିଛି ରୋଜଗାର ଭାବରେ ମିଳିଥାଏ ଏହାଦ୍ୱାରା ମୁଁ

ଓ ଏଥି ଏହି ଯୋଗୁରୁ ଆମେ ଖାଦ୍ୟ ମଧ୍ୟ ତିଆରି କରିପାରିଥାଉ ସେଥିପାଇଁ ଏହି ଅଭିଜ୍ଞତା ମୋର ହୋଇପାରିଛି